ଷ୍ଟୋନ ବି ବଢ଼ିଆ ଅଛି କାମ ବି ତାର ବଢ଼ିଆ ହେଇଛି ବୋଟ ନେକ ବି ଅଛି ପଥର ବି ପୁରା ଠିକ ଠାକ ବସିଛି ଆଉ ଲାଇଟକିନା ସେ ପୁରା ଚମକୁଛି ଆଉ ତା ବୋର୍ଡ଼ର କାମ ନା ପୁରା ବଢ଼ିଆ ହେଇଛି ଆଉ ଡ୍ରେସ ଚାରିଆଡ଼େ ଫୁଲ ଟାଇପର ଆସିଛି ଆଉ ଲଟକଣ ବି ଗୋଟେ ଆସିଛି ହାତ ବି ଠିକ ଠାକ ଆଉ ଓଭରାଲି ସବୁ ଭଲ ଅଛି ଆଉ ଡ୍ରେସଟା ଲାଇଟକି ବେଶୀ ଭଲ ଲାଗୁଛି ତ ସେଇଥିପାଇଁ ମୁଁ ସେ କୁର୍ତ୍ତୀ ଟା ଆଣିଲି ଆଉ ପଇସା ବି ଠିକ ଠାକ ଥିଲା ଆଉ ବ୍ରାଣ୍ଡ ବି ଥିଲା ଆଉ କଣ ଦରକାର ଏଇ ଭଲ ଲାଗିଲା ତ ଆଣିକି ଆସିଲି